ହଁ ହଁ ଅଛେ କେଜେ ମାଛ ଦରକାର୍ ହଁ ଅଛେ ଇ ଛୋଟ୍ଟା କି ବଡ଼ଟା ଦରକାର୍ ହଁ ହଁ ଯେ ବଡ଼ ବଡ଼ଟା ନେଲେ ବଢ଼ିଆ ହେବା ହଁ ମାଗୁର୍ ବି ମିଲ୍ବା ହଁ ଦୁହିଟା ବୋଲେ ଦୁହିଟା ମିଲ୍ବା ଆଗନୁ କହେଲେ ଯାଇ ଅର୍ଡ଼ର୍ ଦେଲେ ଯାଇ

ହଁ ହଁ ରେଟ୍ ବେଲେ ଆମର୍ ମାଗୁର୍ ମାଛ ଯେନ୍ଟା ହେଟା ତିନଶହ ଟଙ୍କା ଲେଁଖା ପଡ଼ବା ହଁ ଧଲାଟା ଧଲା ତିନଶହ ପଡ଼ବା ଆରୁ ହେ କଲାଟା ହେଟା ସାଢ଼େ ତିନଶହ ଯାକେ ପଡ଼ବା ଆଉ ପୋହଲା ପୋହଳା ମାଛଟା ହେଟା ବି ହେନ୍ତା ପଡ଼୍ବା ହେ ଅଢ଼େଶହ ତିନଶହ ଭିତରେ ହଁ ହେଟା କର୍ମା ଯେ କମ୍ କର୍ମା ହେଟା ଯେନ୍ଟା ହେବା ଦଶ୍ କୋଡ଼ିଏ କମ୍ କର୍ମା ନେଇଁ ହଁ କେତେ କେତେ କେ ଜି କି ହଁ ଯେ କେନ୍ତା କାଟି କିରି ଦେମା କି କାଣା ଗୁଟା ଦେମା କାଏଁ କେନ୍ତା କାଣା ଦେମା

ହଁ ବେଲେ କାଟି କୁଟା କିରି ହଁ ବେଲେ ଠିକ୍ ଅଛେ କାଟି ଦେମା ଖାଲି ଆଗରୁ ଆଗରୁ ଆଡ଼ଭାନ୍ସ ଦେଇ ଦେଇଥିଲେ

ହଁ ହଁ ଫ୍ରେସ୍ଟା ମିଲ୍ବା ଯେ

ହଁ ପୁରା ଇ ସ ସକାଲ୍ ଟାଇମ୍ କେ ନେଇ ଆସବେ ତ ହଁ ଆଇଲେ ଟିକେ ଅଟକିବାକେ ପଡ଼ବା କା'ଣା ସବୁ ମାଛ ଟିକେ ଲେଟ୍ରେ ଆସି ବେଲେ ଆସଲେ ସବୁକେ ଫେର୍ କାଟଲା ବେଲକେ ଯେନ୍ତା କଲେ ତ ନଅ ବାଜିଯିବା ନଅ ସାଢ଼େ ନଅ

ହଁ ବେଲେ ଇ ବାକି ପଇସାଟା ତୁମେ ସେ ପିଲାମାନଙ୍କୁ ଦେଇଦେବ କି ତୁମେ ନିଜେ ଦେବ

ହଁ ହଁ ହଁ ବେଲେ ଠିକ୍ ଅଛେ ସେ ତୁମେ ଏଡଭାନ୍ସଟା ପହଞ୍ଚେଇ ଦେବ ଟିକେ

ହଁ ଯେ ହଁ ହଁ ମିଲିଯିବା ହଁ